ଆଜ୍ଞା ଆଜ୍ଞା ନମସ୍କାର ଆପଣ ସଦର ଥାନାରୁ କହୁଛନ୍ତି ମୁଁ ଜ୍ୟୋତି ଲଜ୍ରେ ରହୁଥିଲି ତିନି ଚାରି ଦିନ ହେଲା ମୋର ଗୋଟେ ବ୍ୟାଗ୍ ଚୋରି ହୋଇଯାଇଛି ମୁଁ ତଳକୁ ଯାଇଥିଲି ଖାଇବାକୁ ଆଣିବାକୁ ଆସିଲାବେଳକୁ ଉପରକୁ ଗୋଟେ ଲୋକଟେ ମୋ ବ୍ୟାଗ୍ ଧରିକି ନେଇକି ଯାଉଥିଲା ମୋ ବ୍ୟାଗ୍ଟା ମୁଁ କେମିତି କ'ଣ ପାଇବି ଟିକିଏ ସାହାଯ୍ୟ କରିବେ ତିନି ଦିନ ତିନି ଚାରି ଦିନ ହେଲା ମୁଁ ଥିଲି ସାର୍ ମୁଁ ମୁଁ ସେ ତ ଗୋଟେ ଲୋକଟା ମୁଁ ଖାଇବା ତଳକୁ ଆଣିବାକୁ ଯାଇଥିଲି ଦେଖିଲାବେଳକୁ ଆସିଲାବେଳକୁ ଦେଖିଲାବେଳକୁ ସେ ଲୋକଟା ନେଇକି ପଳାଉଛି କିଏ ନେଇଛି ହେଲେ ସେଇଟା ମୁଁ କହିପାରିବିନି ଲଜ୍ବାଲାଙ୍କୁ ମୁଁ ପଚାରିଥିଲି କ୍ୟାମେରା ଲାଗିଛି ବୋଲି ସେ କହିଲେ ସେ କହିଲେ ଚେକ୍ କରିବାକୁ କହିକି କରୁନାହାନ୍ତି ମୁଁ ସେଥିପାଇଁ ଆପଣଙ୍କୁ ଫୋନ୍ କଲି ସାର୍ ମୁଁ ଭିତରେ ଅଛି ହଁ ହଁ ସାର୍ ଶୀଘ୍ର ଆସିବେ ହଁ ସାର୍ ମୁଁ ଜ୍ୟୋତି ହୋଟେଲ୍ରେ ଅଛି ଜ୍ୟୋତି ଲଜ୍ରେ ଜ୍ୟୋତି ଲଜ୍ଠି ଅଛି ହଁ ସାର୍ ମୁଁ ରାଜନଗରରୁ କହୁଛି ସାର୍ ମୁଁ ବୁଲାବୁଲି କରିବାକୁ ଆମେ ଯାଇଥିଲୁ ଏକା ଆସିଥିଲି ସାର୍

ଏବେ ଆଉ କେହି ନାହାନ୍ତି ମୁଁ ଏକୁଟିଆ ଅଛି ସାର୍ ମୁଁ ଦେଖିନି ତାଙ୍କ ରୁମ୍ ସବୁ

ହଁ ହଉ ସାର୍ ଟିକିଏ ଚେଷ୍ଟା କରିବେ